ହଁ ମୁଁ ମୋ ଜୀବନ କାଳରେ ଉଲ୍କା ବର୍ଷା ଉଲ୍କାପାତ ଥରେ ହିଁ ଦେଖିଛି ଏହି ଉଲ୍କାପାତ ଦେଖିବାକୁ ବହୁତ ଆଲୁଅ ଆଲୋକିତ ଥାଏ ଏହି ଉଲ୍କାପାତରେ ଦେଖି ମୋର ଅନୁଭୂତି ଏହା ଥିଲା ଯେ ଏହା ଦେଖିବାକୁ କିଛିଟା ଯାନ ପରିକା ଲାଗେ ଯେଉଁଟାକି ଆକାଶରୁ ତଳକୁ ଖସିଥାଏ ତ ଏହି ଉଲ୍କାପାତ ବା ଉଲ୍କା ବର୍ଷା ଦେଖିକି ଲୋକମାନେ କିଛି କିଛିଟା ଭାବନ୍ତି ଯେମିତିକି କ'ଣ ଗୋଟେ ମାଗିଲେ ଏଇଟା ଗୋଟେ ସତ ହୁଅ ବୋଲି ମାନେ କିଛିଟା ଏମିତି ଅଛି କିନ୍ତୁ ମୋତେ ସେଥିରେ ଏତେ ବିଶ୍ୱସ ନୁହଁ ବାକି ଉଲ୍କାପାତ ମୁଁ ଦେଖିଛି ମୁଁ ମୋ ଜୀବନ କାଳ ମଧ୍ୟରେ ଉଲ୍କାପାତ ଥରେ ହିଁ ଦେଖିଛି